ଭାରତୀୟ ହିନ୍ଦୀ ଚଳଚିତ୍ର ମୋତେ ବହୁତ ଭଲ ଲାଗେ ଯେମିତିକି ଆମର ଅନେକ ଗୁଡ଼ିଏ ହିନ୍ଦୀ ଚଳଚିତ୍ର ଅଛି ଯେମିତି ଆମର ପ୍ରଥମ ହିନ୍ଦୀ ଚଳଚିତ୍ର ଆଲମାରା ଯାହାକି ଆମର ପ୍ରଥମ ହିନ୍ଦୀ ଚଳଚିତ୍ର ଥିଲା ସେଥିରେ ଅଭିନୟ କରିଥିବା ଅନେକ ଗୁଡ଼ିଏ ଅଭିନେତ୍ରୀମାନେ ବହୁତ ପରିଚିତ ବହୁତ ଭଲ ଭାବରେ ଯେପରି ଆମର ଏକ ଅଭିନେତା ଅଛନ୍ତି ଅମିତା ବଚ୍ଚନ ହୁଅନ୍ତୁ କିମ୍ବା ସେ ଜୟା ବଚ୍ଚନ ହୁଅନ୍ତୁ ସେମାନଙ୍କ ଅଭିନୟ ବହୁତ ଭଲ ଲାଗିଥାଏ ଭାରତୀୟ ଚଳଚିତ୍ର କହିବାକୁ ଗଲେ ଏକ ଚଳଚିତ୍ର ଅଛି ସୁପର ଥାର୍ଟି ଯାହା ସାହାଯ୍ୟରେ ପିଲାମାନଙ୍କ ସମ୍ପର୍କରେ ଆମେ ଜାଣିଥାଉ ପିଲାମାନେ କେତେ ପରିଶ୍ରମ କରନ୍ତି ଆଇଆଇଟି ରେ ପଢ଼ିବା ପାଇଁ ପିଲାମାନେ କେତେ ପରିଶ୍ରମ କରନ୍ତି ଏବଂ ଆମ ପ୍ରତ୍ୟେକ ଦିନ ନିଜକୁ ଉତ୍ସକୃତ କରିବା ଦରକାର ପାଠ ପାଇଁ ଯାହା ଫଳରେ ଆମେ ଏକ ଉତ୍ତମ ଭବିଷ୍ୟତ ଗଢ଼ି ପାରିବା ସେ ଫିଲ୍ମରୁ ଆମେ ଶିଖିଥାଉ ଯେମିତି ଆମେ ଗୋଟିଏ ଫିଲ୍ମ ଦେଖିଛୁ ଚକ ଦେ ଇଣ୍ଡିଆ ଚକ ଦେ ଇଣ୍ଡିଆ ଫିଲିମରେ ସାଧାରଣତଃ ଭାରତୀୟ କ୍ରୀଡ଼ାବିତ ମାନେ ନିଜ ଜୀବନକୁ କେମିତି ଦେଶ ପାଇଁ କ୍ରୀଡ଼ା ଖେଳିବା ପାଇଁ ଲଗେଇଥାନ୍ତି ଏବଂ ପ୍ରତ୍ୟକ ଦିନ ସେମାନେ କେମିତି ଅଭ୍ୟାସ କରନ୍ତି ଆଉ ପ୍ରତ୍ୟେକ ଦିନ ସେମାନେ କେମିତି ଖେଳ ସମ୍ପର୍କରେ ଚର୍ଚ୍ଚା କରନ୍ତି ଏସବୁ ବିଷୟରେ ଆମେ ଜାଣିଥାଉ ଯେମିତି ଆଉ ଏକ ଚଳଚିତ୍ର ଭାଗ ମୀଲ୍ଖା ଭାଗ ଯାହା ସାହାଯ୍ୟରେ ଆମେ ଦୌଡ଼ ପ୍ରତିଯୋଗିତା ସମ୍ପର୍କରେ ଜାଣିଥାଉ ପ୍ରତ୍ୟେକ ଦିନ ପିଲାମାନେ କେମିତି ଦୌଡ଼ ପ୍ରତିଯୋଗିତା କରନ୍ତି ଏହିପରି ଭାବରେ ଅଭିନେତାମାନେ ଆମକୁ ଉତ୍ସକୃତ କରନ୍ତି ଅଭିନୟ କରିକି ଆଉ ଏହିସବୁ ଚଳଚିତ୍ର ଦେଖିଲା ପରେ ମୋତେ ବହୁତ ଭଲ ଲାଗିଥାଏ